ଓଡ଼ିଶାର ଲୋକପ୍ରିୟ ସାଂସ୍କୃତିକ କେନ୍ଦ୍ର କହିଲେ କିମ୍ବା ପ୍ରଦର୍ଶନୀ ସ୍ଥାନ କହିଲେ ଆମର ବାଲିଯାତ୍ରା ପଡ଼ିଆ କଟକର ମୁଖ୍ୟତଃ ଜାଗା ଏଠାରେ ବିଭିନ୍ନ ଆଡ଼ୁ ଲୋକ ଆସିଥାନ୍ତି ଆଉ ଦୋକାନ ବଜାର ବସାଇବା ପାଇଁ ସବୁ ଅନଲାଇନ୍ ବୁକିଙ୍ଗ୍ ରକ୍ଷଣାବେକ୍ଷଣ କରିବାକୁ ଅନଲାଇନ୍ ବୁକିଙ୍ଗ୍ କରିଥାନ୍ତି ଆଉ ଏଠାରେ ଐତିହାସିକ ସାଂସ୍କୃତିକ କାର୍ଯ୍ୟକ୍ରମ ସବୁ ନାଟକ ନୃତ୍ୟ ପ୍ରଦର୍ଶନ ହୁଏ ଏହା ଆମର ଅଁ ପ୍ରାୟତଃ ଡଙ୍ଗାଭସା ପୁନେଇଁ ପାଖରୁ ନଭେମ୍ବରରୁ ଆରମ୍ଭ ହୋଇ ନଭେମ୍ବର ଆମର ଆଠଦିନ ପଡ଼ିଥାଏ ଏ କାର୍ଯ୍ୟକ୍ରମ ଚାଲୁ ରହିଥାଏ ଚାଲୁ ରହିଥାଏ ଆଉ ଏଥିରେ ସବୁପ୍ରକାରର ଆମେ କାର୍ଯ୍ୟକ୍ରମ ବି ଦେଖିବାକୁ ପାଉ ସାଂସ୍କୃତିକ କାର୍ଯ୍ୟକ୍ରମ ହଉ କି ନାଟକ ହଉ କି ନୃତ୍ୟ ପରିବେଷଣ ହଉ ଏହାକୁ ଦେଖିକି ଆମେ ଆନନ୍ଦିତ ଅନୁଭବ କରୁ ଆଉ ଆମର ବାଲିରେ ସବୁପ୍ରକାରର ଯୋଉ ସାମଗ୍ରୀ ସେ ଘରକରଣା ଜିନିଷ ବି ସବୁ ମିଳେ ଏଠାରେ ଓ ଦୋକାନ ବଜାର ବସେ ସୁନ୍ଦର ଭାବରେ ଏକ ସୁନ୍ଦର ଅନୁଭବ ଏଠାରେ ମିଳିଥାଏ ଏହା ପ୍ରବେଶ ଯୋଗ୍ୟତା ବସିବା କ୍ଷମତା ମଧ୍ୟ ବସି କରି ଏହା ଆମକୁ ଆନନ୍ଦିତ